ଆମେ ସୋସିଆଲ ମିଡ଼ିଆନେ ବେବ୍ୟହାର କରୁଥିମା ସବୁ ଲୋକ ବେଶୀ ବ୍ୟବହାର କରୁଥିବା ଆପ୍ ହଉଛେ ଫେସବୁକ ଇନଷ୍ଟାଗ୍ରାମ୍ ତାପରେ ହ୍ୱାଟସପ୍ ହ୍ୱାଟସପ୍ ନେ ବେଶୀ ବ୍ୟବହାର କର୍ସନ୍ ସେନେ ଆମର ଫ୍ରେଣ୍ଡମାନଙ୍କ ସାଙ୍ଗେ କଥା ହେଇ ପାର୍ମା ଆମେ ଫୋଟ ସେୟାର କରି ପାର୍ମା ତାପରେ ଭିଡ଼ିଓ କଲ କରି ପାର୍ମା ତାପରେ ଇନ୍ଷ୍ଟାରେ ବି ସେମିତି ଆମେ ପୋଷ୍ଟମାନେ କର ଭିଡ଼ିଓ ବନେଇ କରି ପୋଷ୍ଟ କରି ପାର୍ମା ତାପରେ ଆମର୍ ଫେସବୁକ ଅଛେ ସେନେ ବି ଆମେ ଫ୍ରେଣ୍ଡମାନକେ ଫୋଟ ପଠେଇ ପାର୍ମା ତାପରେ ସେନେ ହ୍ୱାଟସପ୍ ନେ ଚାଟିଙ୍ଗ କରି ପାର୍ମା ଇନ୍ଷ୍ଟା ନେ ସେମିତି ପୋଷ୍ଟ କରି କରି ତାପରେ ଆମର୍ ଫୋଲର୍ସ ମାନେ ବି ଥିସି ତାପରେ ଫେସବୁକ୍ ୟୁଟୁବ ଅଛେ ୟୁଟୁବ୍ରେ ଆମର ଭିଡ଼ିଓ ମାନେ ଦେଖି ପାର୍ମା ଭିଡ଼ିଓ ମାନେ ବନେଇ ବି ପାର୍ମା ତାପରେ କ୍ରିଏଟର୍ ମାନକେ ସପଟ ବି କରି ପାର୍ମା ତାପରେ ବି ହେନ୍ତି ପୁରା ଖୁବ୍ ଅଛେ ଏମିତି ସୋସିଆଲ ମିଡ଼ିଆ ମାନେ ଯେନ ଆମେ ହ୍ୱାଟସପ୍ ଇୟୁଜ କରୁଛୁ ହ୍ୱାଟ୍ସପ୍ରେ ବେଶୀ ଠୁ ବେଶୀ ଆମେ ସମସ୍ତେ ବ୍ୟବହାର କରାଯାଇସି ତାପରେ ଫେସବୁକ୍ ଅଛେ